ହ୍ୟାଲୋ ହଁ ଦୁର୍ଗେଶ ଚିହ୍ନି ପାରିଲେ ମୋତେ ହଁ ହଁ କ'ଣ ସବୁ ପାଇପ୍ରେ ଲଗାଇଲ ଯେ ଆମ ଘର ରୋଷେଇ ଘରଟା ଖାଲି ପାଇପ୍ ଫାଟିକି ପାଣି ଖାଲି ଲିକେଜ୍ ହେଉଛି ଗଳୁଛି ଯେ କହିବା କଥା ନାହିଁ ହଁ ଯେ କ'ଣ କରିବା ଯେ ପାଣି ପୁରା ଗଳୁଛି ସେ ରୋଷେଇ ଘର ଆଉ ସେ ବାଥରୁମ୍ର ପାଇପ୍ ଭାଙ୍ଗି ଯାଇଛି ସେଇଠୁ ବି ପାଣି ବାହାରୁଛି କ'ଣ ଲଗାଇଲ ଯେ କିଛି ଜାଣିହେଉନି ପୁରା ଚାରିଆଡ଼େ ଘରସାରା ଖାଲି ପାଣି ପାଣି ପାଣି ପିଲାମାନେ ବି ପାଣିରେ ଥଣ୍ଡା ଥଣ୍ଡା ହେଇଗଲାଣି ଟିକେ ଆସିକି କ'ଣ ହେଲେ କର ହଁ ତ ଏବେ ତ ପୁରା ପାଣି ପାଣି ହେଇଗଲାଣି କେଉଁ ପାଇପ୍ ଏତେ ଲଗେଇଥିଲ ଯେ

ହଁ ପରା ମୁଁ ଆଉ କ'ଣ କରିବି ପୁରା ରୋଷେଇ ସାରା ପାଣି ବାହାରୁଛି ଆଉ ବାଥରୁମ୍ର ସେ ପାଇପ୍ଟା ଭାଙ୍ଗିଛି ପାଣି ଭସ୍ ଭସ୍ ହେଇକି ବାହାରକୁ ସବୁ ଯାଉଛି ଆଉ ଗୋଟେ କାମ କର ଯେତେବେଳେ ଆସିବ କେତେବେଳେ ଆସିବ ଏବେ ଆସି ହେବନି ହଉ ଆସିଲା ବେଳେ ହଁ ଶୁଣ ଦୁର୍ଗେଶ ଆସିଲା ବେଳେ ସେଇ ଯେଉଁ ଭଲ କମ୍ପାନୀର ପାଇପ୍ଟା ଆଣିଥିବଟି ହଁ ଆଉ ଯେଉଁ ପାଇପ୍ ଯେଉଁ ଅନ୍ ଅଫ୍ ମୋଡ଼ନ୍ତି ସେଇଟାବି ଭାଙ୍ଗି ଯାଇଛି ସେଇଟାବି ନୂଆ ଆଣିବାକୁ ପଡ଼ିବ ଲିଷ୍ଟ ତ ସେଇ ଥରକ ଦେଇଥିଲି ସେଇ ଭଳିଆତ ଆଉ ଆଉ ଥରେ ମୋର ଅଧିକ ଖର୍ଚ୍ଚ ହେଇଗଲା ତ ରୋଷେଇ ଘରଟା ଆଗେ ସଜାଡ଼ି ଦେବେ ହେଲା

ତାପରେ ବାଥରୁମ୍ଟା ଯେଉଁ ପାଣି ବାହାରୁଛି ତା ପାଇଁ ବି କ'ଣ କିନ୍ତୁ ଟିକେ ଜଲଦି ଆସିଥିଲେ ଭଲ ହେଇଥାନ୍ତା ମୁଁ କିଛି କାମ କରି ହେଉନି ହଁ ହଉ ହଉ ତା'ହେଲେ ଗୋଟେ କାମ କର ଆସିଯାଅ ଆଜି ସନ୍ଧ୍ୟାରେ ଆସ ହଉ ହଁ ନାହିଁ ନାହିଁ ଆଜି ସନ୍ଧ୍ୟା ସୁଦ୍ଧା ଆସ ହେଲା ରଖୁଛି ଆସ ହଉ